ଆମ ଓଡ଼ିଶାରେ ଯେମିତି ଭାଷା ଓଡ଼ିଆ ଆମେ ଯେମିତି ଯାହା ସହରରେ ଯାଉ ଟିକେ ଓଡ଼ିଆ କଥା ହେଇଥାଉ ଯେମିତିକି ଗାଁ ଗହଳିରେ କିଏ ଦେଶୀଆ ବି ଥାଆନ୍ତି କିଏ କନ୍ଧ କିଏ ପରଜା ଯାହାର ଯେମିତି ଯେଉଁ ଭାଷା ସେଇ ଭାଷାରେ ୟୁଜ୍ କରିଥାନ୍ତି ବାହାରେ ବାହାରକୁ ଗଲାପରେ କିଏ ଓଡ଼ିଆ ବି କଥା ହେଇପାରନ୍ତି କିଏ ଦେଶୀଆ ବି କଥା ହେଇପାରନ୍ତି ଯାହା ଯେମିତି ଚଳୁଛି ଗାଁ ଗହଳି ସହର ଏସବୁ ଅଫିସିଆଲି ଏମିତି ସବୁରେ ଟିକେ ଇଂଲିଶ ବି ୟୁଜ୍ ହେଇଥାଏ ଏ ଚାଲୁଛି ଆଉ ଅଞ୍ଚଳ ଅଞ୍ଚଳମାନଙ୍କରେ ପୁରା ହଠାତ୍ ଦେଶୀଆରେ ବି କଥା ହେଇଯାଇଥାନ୍ତି ଆଉ ଟିକେ ସହରକୁ ଦେଖିକି ଅଡ଼ିଆ ବିି ଏମିତି ଗାଁ ଗହଳିରେ ସବୁ ଚାଲିଥାଉଛି ଅଛନ୍ତି ଓଡ଼ିଶାରେ ସମ୍ବଲପୁର ବି ସମ୍ବଲପୁରିଆ ବି ଅଛନ୍ତି ସମ୍ବଲପୁରରେ ବି କଥା ହେଇଥାହୁଁଛନ୍ତି କିନ୍ତୁ ସମ୍ବଲପୁର ଆଉ ଓଡ଼ିଆ ତା ଭିତରେ ଟିକେ ବୁଝାମଣା ହେଇଥାଏ ଯେମିତି ସମ୍ବଲପୁରରେ କଥା କହିଲେ ବି ଓଡ଼ିଆବାଲା ବୁଝିପାରନ୍ତି ଓଡ଼ିଆବାଲା କଥା ହେଲେ ସମ୍ବଲପୁରୀଆ ବି ବୁଝିପାରନ୍ତି ଏସବୁରେ କମ୍ପ୍ରମାଇଜ୍ କରିକି ଚାଲିଥାଉଛି ଯେମିତି ଅଫିସିଆଲି କାମରେ ଯେମିତି ଇଂଲିଶରେ ବି ୱାର୍ଡ଼ ୟୁଜ୍ କରିଥାନ୍ତି ଇଂଲିଶ ୱାର୍ଡ଼